ଯୋଗ ଅଭ୍ୟାସକୁ ନୂଆକରି ଆସୁଥିବା ଲୋକମାନେ ଯୋଗ କେତେବେଳେ କରିବେ କେମିତି କରିବେ ଖାଇକି କରିବେ କି ନ ଖାଇକି କରିବେ ଏପରି ଅନେକ ପ୍ରଶ୍ନ ତ ପ୍ରଥମେ ଯୋଗ ପାଇଁ ଆସୁଥିବା ନୂଆ ମାନଙ୍କୁ ଏଇଆ କୁହାଯିବ କି ସେମାନେ ଖୋଲା ଜାଗାରେ ଯୋଗ କରିବାକୁ ବସନ୍ତୁ ଯେଉଁଠାରେ ବାୟୁ ଚଳାଚଳର ସୁବିଧା ଥିବ ଏସିରେ କେବେ କରିବେନି କାରଣ ଏସିରେ ଝାଳ ବୋହିବ ନାହିଁ ଝାଳ ବାହାରିବା ଦରକାର ଯାହାକି ଶରୀରକୁ ଆମର ବିଷମୁକ୍ତ କରିଥାଏ ସଖାଳେ ସନ୍ଧ୍ୟାରେ ଦୁଇବେଳା ଯୋଗ ପାଇଁ ଉତ୍ତମ ସମୟ ସଖାଳ ବେଳା ସବୁଠାରୁ ଭଲ ସମୟ ସେତେବେଳେ ମୁକ୍ତ ପବନ ଏବଂ ସୁସ୍ଥ ପବନ ଦେହ ପାଇଁ ବହୁତ ଜରୁରୀ ଯୋଗ କରିବା ପାଇଁ ଖାଲି ପେଟ ରହିବା ଦରକାର ସଖାଳୁ ସଖାଳୁ ଶୌଚକରି ଯୋଗ କରିବାକୁ ଯିବେ ଶୌଚପାଇଁ ଅନେକ ଲୋକ ଚା ବ୍ୟବହାର କରିଥାନ୍ତି ଚା ର ବ୍ୟବହାର କରିବା ଖାଲି ପେଟରେ ଉଚିତ ନୁହେଁ ତେଣୁ ରାତିରେ ଶୋଇବା ପୂର୍ବରୁ ଉଷୁମ କ୍ଷୀର ପିଇ ପାରିବେ ନଚେତ୍ ସଖାଳୁ ଉଠି ଉଷୁମ ପାଣି ପିଇ ଶୌଚ ହେଇପାରିବେ ଚାହା କେବେ ପିଇବେ ନାହିଁ ଯୋଗରେ ବସିବା ପାଇଁ ଢିଲା ସାର୍ଟ୍ ପିନ୍ଧିବେ ସୂତା ମଧ୍ୟ ହେଇଥିବ ଯେମିତି ଆମ ଦେହରୁ ଶରୀରରୁ ଝାଳ ବାହାରିଲେ ସୂତା କପଡ଼ା ଶୋଷି ନବ ଯୋଗ ଆସନରେ ବସି କରିବେ କେବେ ତଳେ କରିବେ ନାହିଁ ଯଦି ବି ଘାସ ପଡ଼ିଆରେ କରୁଛନ୍ତି ଗୋଟେ ଜରି ପକାଇବେ ତାପରେ କୌଣସି ଆସନ ପକାଇବେ ତା ଉପରେ ବସି ଯୋଗ କରିବେ ଯଦି କୌଣସି ରୋଗ ଅଛି ତେବେ ଡାକ୍ତରଙ୍କ ପରାମର୍ଶ ନେବାକୁ କେବେ ଭୁଲିବେ ନାହିଁ ପ୍ରଣାୟମ ବହୁତ ଜରୁରୀ କାହିଁକିନା ନିଶ୍ୱାସ ପ୍ରଶ୍ୱାସ କିପରି ନେବେ କିପରି ଛାଡ଼ିବେ ଏହା ଶରୀରପାଇଁ ବହୁତ ଜରୁରୀ ତେଣୁ ପ୍ରାଣାୟାମ ଉପରେ ଅଧିକ ଧ୍ୟାନଦେବେ ଆସନ ମଧ୍ୟ କରିବା ପାଇଁ ବସିଲେ କେତେ ପରିମାଣେ ଆପଣଙ୍କ ଶରୀରର କାର୍ଯ୍ୟଦକ୍ଷତାକୁ ଦେଖିବାକୁ ପଡ଼ିବ ଜବରଦସ୍ତୀ ତୋଡ଼ମୋଡ଼ ଶରୀରକୁ କରିବା ଦ୍ଵାରା ମଧ୍ୟ ଶରୀରରେ କ୍ଷତି ପହଞ୍ଚିଥାଏ ଶରୀରର କାର୍ଯ୍ୟ ଦକ୍ଷତାକୁ ନେଇ ଆପଣ ମାନେ ଷ୍ଟ୍ରେଚିଙ୍ଗ୍ କରାଇବେ